ହଁ ମୁଁ କ୍ଷୀର ବିକ୍ରି କରେ ମୋ ଶାଶୁ ନାହାଁନ୍ତି ମୁଁ ମାନି କହୁଥିଲି

ହଁ ହେଇଯିବ କିନ୍ତୁ ଷାଠିଏ ଟଙ୍କା ଦେବ ଆମର ପରା ଭଲ କ୍ଷୀର ପାଣି ଫାଣି ମିଶା ହେଉନି ସେମାନେ ଗୋଟେ ଲିଟରରେ ଗୋଟେ ପାଣି ଲିଟର ଦେଇ ଦେଉଛନ୍ତି ମୋର ପରା ପାଣି ଫାଣି କିଛି ଦିଆହେଉନି ନାଁ ମୋର ପୁରା ଭଲ କ୍ଷୀର ସାଙ୍ଗେ ସାଙ୍ଗେ ଗାଈ ଦେଖାଯିବ ତୁମକୁ ଯିବ ଭଲ ପୁରା ଭଲ କ୍ଷୀର ଥରେ ଆପଣ କ୍ଷୀର ନିଅନ୍ତୁ ଦେଖିବେ ଭଲ ଯଦି ନହେଲା ଫେରେ ଆଣିକି ଫେରାଇବେ ତୁମେ କେତେ ଲିଟର କ୍ଷୀର ନେବ ହେଇଯିବ ସେଇ ଷାଠିଏ ଟଙ୍କା କିନ୍ତୁ ଦେବ ଆଉ ରେଗୁଲାର୍ ନିଅନ୍ତୁ ଆପଣ ମୁଁ ରେଟ୍ କାଟିଦେବି ଆପଣ କ'ଣ ବିଜନେସ୍ କରୁଛନ୍ତି କି ଆଉ ଯଦି ଆପଣଙ୍କର କିଏ ଲୋକ ଥିବେ ତା'ହେଲେ କହିଦେବେ ଆସିକି ମୋ ପାଖରୁ କ୍ଷୀର ନେବେ ହଉ ତା'ହେଲେ ପଚାଶ ଟଙ୍କା ଦେବ ଆମ କ୍ଷୀର ପୁରା ପିଓର୍ କ୍ଷୀର ଯାହା ଛେନା କରନ୍ତୁ ଯାହା କରନ୍ତୁ ପୁରା ଭଲ ହେବ ଆଉ ବାକି ଯେଉଁ ଦେଉଛନ୍ତି କ୍ଷୀର ପାଣି ଫାଣି ଏରା ବାଗ ହେଉନି ଛେନା ଆମ କ୍ଷୀର ନିଅନ୍ତୁ ପୁରା ବଢ଼ିଆ ଛେନା ଦହି ସବୁ ହବ ଆମେ କ୍ଷୀର ବିକ୍ରି କରୁଛୁ ବୋଲି ଆପଣଙ୍କୁ କିଏ କହିଲେ ହଉ ତା'ହେଲେ ମୋତେ ଫୋନ କରିବେ ନେଲେ କ୍ଷୀର ହଉ ତା'ହେଲେ ମୁଁ ରଖୁଛି